ଗୋଟିଏ ଭୋଜିରେ ମୋତେ ରୋଷେଇ କରିବାକୁ ଡକାଯାଇଥିଲା ଅନେକ ଲୋକ ସେଥିରେ ଆସିଥିଲେ ମୁଁ ସେଥିରେ ଅଲଗା ବିଭିନ୍ନ ପ୍ରକାରର ରୋଷେଇ କରିଥିଲି ଯେପରି ଚିକେନ ଭାତ ପନିର୍ ପୋଟଳ ସବୁ ରୋଷେଇ ମୁଁ କରିଥିଲି କିନ୍ତୁ ଟମାଟୋ ଖଟାଟି ମୁଁ ଯେଉଁ କରିଥିଲି ସବୁ ଭଲ ହୋଇଥିଲା କିନ୍ତୁ ଚିନି ଯାଗାରେ ଅଧିକ ଟିକେ ଲୁଣ ପଡ଼ିଯାଇଥିଲା ଖଟାଟି ଲୁଣିଆ ଲୁଣିଆ ଲାଗୁଥିଲା ଏତେ ଲୋକ ଆସିଥିଲେ ତେଣୁ ମୁଁ ସେହି ଖଟାକୁ କିପରି କେଉଁ ଠିକ୍ କରିବି ଏଇଆ ଭାବି ମୁଁ ଆଉ କିଛି ଟମାଟୋ କାଟି ସେହି ଖଟାରେ ପକାଇ ଲୁଣ କମ କରି ଅଧିକ ଟିକେ ଚିନି ପକାଇ ସେହି ଖଟାକୁ ପୁଣି ଏହି ଖଟାରେ ମିଶାଇ ସମସ୍ତଙ୍କୁ ଦେଇଥିଲି ଯାହାଦ୍ୱାରା ସମସ୍ତେ ଭଲରେ ଖାଇକି ଯାଇପାରିଥିଲେ